ଆମର ଗାଁ ମୁଗୁରାପାଲ୍ଲୀ ଆମର ଗାଁ ଗୋଟେ ବହୁତ ଐତିହାସିକ ଗାଁ ଆମର ଗାଁରେ ଯେତେବେଳେ ଇଂରେଜ ଶାସନ ଚାଲିଥିଲା ସେତିକିବେଳେ ଆମର ଗାଁର ବିପ୍ଳବ ଭୋଇ ତାଙ୍କର ଜୀବନ ଦେଇଥିଲେ ଆମର ଗାଁର ଲାଗି ସେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ କରି ଆମର ଭାରତ କି ଯେନ ସ୍ୱାଧୀନ ଦିଆଗଲା ସେଥି ତା'ର ତାଙ୍କର ନାଁ ଲେଖାଅଛି ତ ଆମେ ଆମର ଗାଁକେ ନେଇ କରି ବହୁତ ଗର୍ବ କରୁସୁଁ ବିପ୍ଳବ ଭୋଇର ଲାଗି ଆମର ଗାଁର ସାଂସ୍କୃତିକ ଐତିହ୍ୟ ବି ବହୁତ ସ୍ମରଣୀୟ ୟେକା ସେଟା ବି ଆମେ ଆମର ଗାଁରେ ଯେତେବେଳେ ମନ୍ଦିର ବନାଲୁଁ ସେ ମନ୍ଦିରର ଖର୍ଚ୍ଚା କରିବାର ଲାଗି ଆମର ଗାଁର ସମସ୍ତେ ଏକତ୍ରିତ ହେଇ କରି ପଚାଶ ଏକର ଜମି ଚାଷ କରିକିରି ଆମେ ମନ୍ଦିରର ପ୍ରତିଷ୍ଠା ଦିବସରେ ଲଗାଇଥିଲୁଁ ଯେନ୍ତା କି ପନ୍ଦର ଲକ୍ଷ ଟଙ୍କା ଆମେ ଧାନ ସିରୁଁ ଉପାର୍ଜନ କରିପାରିଥିନୁ ବିକି କରି ଆମର ମନ୍ଦିରରେ ଆମେ ଲଗାଇକରିଥି ଲଗାଇଥିନୁ ଏଟା ଗୋଟେ ବହୁତ ବଡ଼ ଖୁସି ଆମର ଗାଁ ଯେ ଆମେ ଆମର ସାଂସ୍କୃତିକ କାର୍ଯ୍ୟକ୍ରମରେ ବା ଆମର ମନ୍ଦିର ଆମର ନିର୍ମାଣରେ ଆମେ ଏଟା ଦେଇପାରିଛୁଁ ତା'ପରେ ଆମର ଗାଁର ବିଭିନ୍ନ ପ୍ରକାର ସଂଗଠନ ଅଛି ସଂକୀର୍ତ୍ତନ ଅଛି କୃଷ୍ଣଗୁରୁ ଅଛି ତା'ପରେ ଆଉ ମନୋରଞ୍ଜନ ଅର୍କେଷ୍ଟା ଟିମ୍ମାନେ ଅଛନ ଆମର କଳାକାର ଭାଇମାନେ ଆମର ଗାଁ ବାହାରେ ଗାଁ ବାହାରେ ତା'ପରେ ଆମର ଗାଁ ଛାଡ଼ି କିରି ଆମ ରାଜ୍ୟ ବାହାରେ ବି ରାଜ୍ୟରେ ବି ସେମାନେ ପୁରସ୍କୃତ ହେଇଛନ ଆମର ଗାଁ ଗୋଟେ ବହୁତ ଗୌରବ ରହେ ଆମର ଗାଁଟା କଳାରେ ବି ଆମର ଗାଁ ବହୁତ ଆଗକେ ତା'ପରେ ଆମର ଗାଁର ଆଉ ପ୍ରାଚୀନ କାହାଣୀ ମାନେ ବି ଅଛି ଯେନଟାକି ଚାଷ ବାସ କରିବାର ପ୍ରଣାଳୀ ଆମର ଗାଁନୁ ଲୋକ ମାନେ ଶିଖସନ ଯେନ୍ତା ଆମେ ତା'ମାନେ ଅର୍ଗାନିକ୍ ୱେ'ରେ ଆମେ ବି ଚାଷ ଯେନ୍ତା କରୁଛୁଁ ସେଟା ଅଲଗା ଗାଁର ଲୋକମାନେ ଦେଖି କରି ଶିଖିଯାଉଛନ ବ୍ଲକରୁ ବି